ଦେଖନ୍ତୁ ଗୋବର ହେଇଛି ଗୋଟିଏ ଏମିତି ଯୋଉଁଟାକି ଗୋରୁମାତା ଠାରୁ ସେଇଟା ନିର୍ଗତ ହୋଇଥାଏ ତାହାର ମଳଟାକୁ ଆମେ ଗୋବର କହିଥାଉ ଏହି ପାଣିକୁ ଆମେ ବିଭିନ ପ୍ରକାର କାର୍ଯ୍ୟକ୍ରମରେ ମଧ୍ୟ ଲଗେଇଥାଉ ପାଣିଟି ମିଶେଇ ଗୋବରକୁ ସିଞ୍ଚନ କଲେ ଆମ ଅଗଣା ଆମ ଘରଦ୍ଵାର ପବିତ୍ର ହୋଇଥାଏ ଯେକୌଣସି ଘରେ ଯଦି ପୂଜାର୍ଚ୍ଚନା ହେବ ତାହେଲେ ସେଇଠି ଆମେ ଗୋବର ପାଣିରେ ଘର ସେ ଜାଗାଟିକୁ ଲିପି ତାକୁ ଶୋଧ କରିଥାଉ ଯେକୌଣସି ତାପରେ ଏଁ ଗୋବର ତାଛଡ଼ା ଆଉକିଛି ସିଇଣ୍ଟିଫିକ ରିଜିନ ଯେଉଁଟାକି ବୈଜ୍ଞାନିକ କାରଣ ଅଛି ଗୋବରରେ ଯଦି ଆମେ ସଖାଳୁ ଉଠି କୌଣସି ପ୍ରକାର ଘର ଚାରିପଟେ ସିଞ୍ଚନ କରିବା ଗୋବର ପାଣି ତାହେଲେ ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଯେଉଁ କୀଟପତଙ୍ଗ ଛୋଟ ରୋଗ ସୃଷ୍ଟି କରୁଥିବା ପୋକ ଗୁଡ଼ିକ ଯେଉଁ ସୃଷ୍ଟି ଯେଉଁ ଜନ୍ମ ହୁଅନ୍ତି ତାଙ୍କୁ ସିଏ ମାରିଦେଇଥାଏ ଯାହାଦ୍ଵାରା ଆମ ପରିବେଶକୁ ସିଏ ଦୂଷିତ ହେବାକୁ ଦିଏନାହିଁ ଆମ ପରିବେଶ ସୁସ୍ଥ ରହିଥାଏ